ହଁ ଏଇଟା ଜୁଏଲର୍ସ୍ ଲାଗିଛି କି ଜୁଏଲର୍ସ୍ ସପ୍ରେ ସେ ମୁଁ ରୂପା ଜିନିଷ କିଣିଥାନ୍ତି ତମେ ଦେଇ ପାରିବ ନା ହଁ ସେଇଟା ପଚାରୁଥିଲି ଯେ ତମ ହଜ୍ବ୍ୟାଣ୍ଡଙ୍କର ଅଛି କି ନାହିଁ କି ବୋଲେ ଯଦି ଦେଇ ପାରିବ ବୋଲେ କିଛି ଅସୁବିଧା ନାହିଁ ମୋର ବହୁତ କିଛି ସାମାନ ଦରକାର ଅଛି ତ ହଁ ଯେମିତି ରୂପା କଷି ଜାଣିଛ ସେଇଟା ହଁ ସେଇଟା ତା'ପରେ ତୁମର ପାଞ୍ଜୁଳ ଅଣ୍ଟା ଚାବି ତା'ପରେ ହାତ ଖଡ଼ୁ ହଁ ତାପରେ ରୂପା ଜିନିଷ ଯେତେ ସବୁ ଅଛି ଗଣେଶ ମୂର୍ତ୍ତି ଟେ ଆଉ ଥାଳି ଗ୍ଲାସ୍ ଆଉ ଆସନ ଗୋଟେ ସିଂହାସନ ଗୋଟେ ଏ ସବୁ କେତେ ତୋଳା ଆସିବ ପଇଁତିରିଶ ଚାଳିଶ ଭିତରେ ନାଇଁ ନାଇଁ ବୋଲେ ସେ ତ ତୋଳା କହୁଛ ଯେ ଏତେ ରେଟ୍ରେ ହେଲେ କେତେ ତୋଳା ଲାଗିପାରେ ବହୁତ ସାମାନ ଦରକାର

କେତେ କହିଲ ପନ୍ଦର ପିଲା ଅ ପନ୍ଦର ପିଲା ହେଲେ ଟଙ୍କା ମତେ ବହୁତ ଲାଗିବ ହେଲେ ଟଙ୍କାଟା ନାହିଁ ତମେ ଜିନିଷ ଆଗ କରିସାର ତା'ପରେ ମୁଁ ଫୋନ୍ ପେ କରିବି କି ବ୍ୟାଙ୍କରେ ଇଏରେ ହାତରେ ଦେଇଦେବି ସେଇଟା ପଛର କଥା ଜିନିଷଟା ତମେ ଆଗ କରିସାରି ଥାଉ ସରିଲା ପରେ ଯାଇ ମତେ ଫୋନ୍ କରିବ ଆଉ ରୂପା କେଉଁ କ୍ଵାଲିଟିର ଅଛି ହାଇ କ୍ଵାଲିଟିର କି ମିଡ଼ିୟମ୍ କି ଲୋ କ୍ଵାଲିଟି ନାହିଁ ମୋର ସବୁ ହାଇ କ୍ଵାଲିଟି ଦରକାର ଏକ ନମ୍ବର ଥିବାର ଅଛି ଲୋକ ଦେଖିଲେ ନା କହିବ ନା ଏଟା ସମାନ ରୂପାର ଜିନିଷ ବୋଲି ସେଥିରେ କିଛି ନକଲି କିଛି ଯେମିତି ଦିଶିବନି ହଁ ଦେଖିକି ଠିକ୍ ଅଛି ହେଲେ ଆପଣ ଏଇଟା କେବେ ବସି ପାଇବେ ତିଆରି କରିବାକୁ ସେଦିନ ମୁଁ ଆସିବି ଦୁଇ ଦିନ ପରେ କି ତିନି ଦିନ ପରେ ହଉ ହଉ ହଉ ନା ଆଜି ତ ମୁଁ ଆସିପାରିବି ନାହିଁ ଆଜି ଘର ଟିକେ କାମ ଅଛି କାଲିକି ମଧ୍ୟ ଆସି ପାରିବି କି ନାହିଁ କି କହିପାରୁନି

ହଁ ସେଇଟା ତ ସତ କଥା ହଁ ଆଉ ରୂପା ଜିନିଷ ଆଉ କ'ଣ କ'ଣ ବନେଇ ପାରିବେ କହିଲ ଟିକେ ହଁ ଦରକାର ନା ଝିଅର ବାହାଘରରେ ଦେବାର ଅଛି ପୁଅର ବାହାଘରରେ ଦେବାର ଅଛି ଗେଷ୍ଟ ମାନେ ଆସିଲେ ସେମାନଙ୍କୁ ଟିକେ ଟିକେ ଦେଇ ଦବା କଥା ଏମିତି ବହୁତ ଦରକାର ଏ ଏ ଶୁଣ ଶୁଣ ଶୁଣ ସେଇ ଗଭାରେ ଲଗେଇବେ ଜାଣିଛ ସେ କଣ୍ଟା ଆଉ ସେଇଟା ମଧ୍ୟ ଗୋଟେ ଦଶଟା ବନେଇବେ ହଁ ହଁ ହଁ ଆସି ହଁ ଆସିବେ ହଁ ଗୋଟେ ଦୁଇ ତିନି ଦିନ ପରେ ଆସିପାରିବି ଗ୍ୟାରେଣ୍ଟି ତା'ପରେ କଥା କ'ଣ କହୁଥିଲି ଆଡ଼ଭାନ୍ସ୍ ଦରକାର କି ହଁ ସେଇଟା ତ ସତ କଥା ଯଦି ସେଇଟା ପଚାରୁଥିଲି ଯେ ଦରକାର କି ଯଦି ଦରକାର ଥିବ ବୋଲେ ଲକ୍ଷଟେ ଆଣି ଦେଇଦେବି ହବ ନା ହଁ ହଁ ଲକ୍ଷେ ଦେଇ ଦେଲେ ହବ ତ ହଁ ହଁ ହଉ ଠିକ୍ ଅଛି ହେଲେ ରଖୁଛି ମୁଁ ତିନି ଦୁଇ ତିନି ଦିନ ଛାଡ଼ିକି ଆସିବି ମାତ୍ର ଥିବ ତମେ ଥିବ ତମ ହଜ୍ବ୍ୟାଣ୍ଡ ମଧ୍ୟ ଥିବ ନହେଲେ ତମ ସହିତ ସେ କଥାର ଡିସ୍କସ୍ କରିଲେ ତମ ହଜ୍ବ୍ୟାଣ୍ଡ ହଁ ଧନ୍ୟବାଦ ହଁ ଧନ୍ୟବାଦ ହଁ ଧନ୍ୟବାଦ